ମୋ' ଗାଁ ବିଷୟରେ ମୁଁ କିଛି କହିପାରିବି ଏହାକୁ ମୁଁ ବହୁତ ପସନ୍ଦ କରେ କାହିଁକି ନା ଆମ ଗାଁରେ ଭଲ ବଡ଼ ବଡ଼ ପୋଖରୀ ଅଛି ରାସ୍ତା ଗୁଡ଼ିକ କଂକ୍ରିଟରେ ତିଆରି ଭଲ ଯିବା ଆସିବା ପାଇଁ ସୁବିଧା ଅଛି ବଡ଼ ବଡ଼ ମନ୍ଦିର ସବୁ ଅଛି ସବୁ ଯାନିଯାତ୍ରା ସବୁ ହୁଏ ଆମ ଗାଁର ଲୋକମାନଙ୍କର ଚାଲି ଚଳଣୀ ବ୍ୟବହାର ସବୁ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ବହୁତ ପସନ୍ଦ କରେ